ମୁଁ ମୋର ମାତୃଭାଷା ହେଉଛି ଓଡ଼ିଆ ମୁଁ ଜଣେ ଓଡ଼ିଶାବାସୀ ଆମର ଆଞ୍ଚଳିକ ଭାଷା ଓଡ଼ିଆ ଓଡ଼ିଆ ଭାଷାରେ ମୁଁ ଜନ୍ମ ହେବା ଦିନଠାରୁ ଓଡ଼ିଆ ଭାଷାରେ ହିଁ କଥା କହିଛି ତ ଓଡ଼ିଆ ଭାଷା କହିବାଟା ମୋ ପାଇଁ ଏତେ କଷ୍ଟକର ନୁହେଁ ଜନ୍ମରୁ ଆମେ ଯେଉଁ ଭାଷାଟି ଶୁଣି ଶୁଣି ଆସିଥାନ୍ତି ସେଇ ଭାଷାଟି ଆମର ହୋଇଯାଇଥାଏ ମୁଁ ଏତେଦିନ ହେଲା ଓଡ଼ିଆ ଭାଷାରେ ହିଁ କଥା କହି ଆସୁଛି ତା'ପରେ ମୁଁ ଅ ଯେବେଠୁଁ ମୋର ସ୍କୁଲ୍ରେ ନାମ ନେଖା ହେଲାଣି କି ତା' ପୂର୍ବରୁ ମୁଁ ଯେଉଁ ପାଠଗୁଡ଼ାକ ପଢ଼ିଥିଲି ସବୁ ଓଡ଼ିଆରେ ହିଁ ପଢ଼ିଥିଲି ଏଇଥିରେ ମୋର ଲେଖା ଆଉ ପଢ଼ାର ବି ଅଭ୍ୟାସ ହୋଇଗଲା ସେହିଭଳି ଭାବେ ମୁଁ ଓଡ଼ିଆ ଭାଷାଟିକୁ ଶିଖିଯାଇଛି ଆଉ ଓଡ଼ିଆ ଭାଷାଟି ଆଦୌଁ ଏତେ କଷ୍ଟକର ନୁହେଁ ଜଣେ ବୁଝିବାର ପିଲା ହୋଇଥିଲେ ସେ ଓଡ଼ିଆ ଭାଷାଟି ଶିଖିବା ପାଇଁ ତାକୁ ବେଶୀ ସମୟ ଲାଗିବନି ଏବେକା ଟାଇମ୍ରେ ବି ଯେଉଁ ବଡ଼ ମଣିଷମାନେ ଓଡ଼ିଆ ଶିଖିନାହାନ୍ତି ତାଙ୍କୁ ବି ଯଦି ସେ ମନ ଦେଇକି ଓଡ଼ିଆ ଟିକିଏ ଶିଖିବାକୁ ଚାହିଁବେ ତାହେଲେ ତାହା ତାଙ୍କ ପକ୍ଷରେ ଏତେ କଷ୍ଟକର ହବ ନାହିଁ ସେ ବହୁତ ସହଜରେ ଶିଖିପାରିବେ ବହୁତ କମ ସମୟରେ ଶିଖିପାରିବେ ଆମ ଓଡ଼ିଆ ଭଳି ସରଳ ଭାଷା ବୋଧ ହୁଏ କେଉଁଠି ଅଛି ଖୁବ ଭଲ ଗୋଟେ ଭାଷା ଆମ ଆଞ୍ଚଳିକ ଭାଷା ଯେଉଁ ଭାଷାଟି ଶିଖିବାକୁ ଚାଁହୁଛନ୍ତି ସେଇ ଭାଷାରେ ହିଁ କଥା କହିଲେ ସେଇ ଭାଷାକୁ ଲେଖିଲେ ସେହି ଭାଷା ମଝିରେ ରହିବାକୁ ଚେଷ୍ଟା କଲେ ହିଁ ସେ ଭାଷାଟି ଆମର ଖୁବ ସହଜ ଭାବରେ ହୋଇଯାଇଥାଏ ଆଉ ସେଇଟା ହିଁ ଚେଷ୍ଟା ଆଜ୍ଞା